ସ୍ୱାସ୍ଥ୍ୟସେବାର ମୁଁ କହିବି ତାଙ୍କର ବୀମା ସମ୍ପର୍କୀୟ ବିଷୟରେ ସ୍ୱାସ୍ଥ୍ୟ ସେବାରେ ଯେଉଁ ବୀମା କରାଯାଇଛି ସେ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ହେଉ କିମ୍ବା ରାଜ୍ୟ ସରକାରର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ହେଉ ଏ ବିଷୟରେ ମୁଁ ଅନୁଭବ କରୁଛି ଯଦି ଆମେ ବୀମାକୁ ଉଠାଇ ଦିଆଯାଆନ୍ତା ତା'ହେଲେ ଭଲ ହୁଅନ୍ତା ବୀମା ନ ଦେଇ ଯଦି ସିଧାସଳଖ ସରକାର ସମସ୍ତ ସୁବିଧାକୁ ଗ୍ରହଣ କରନ୍ତେ ତା'ହେଲେ ବୋଧହୁଏ ସାଧାରଣ ଲୋକ ଉପକୃତ କାରଣ ଏ ଯେଉଁ ବୀମା ଦେହରେ ମୁଁ ଅନୁଭବ କରୁଛି ଏଥିରେ ବୀମା କମ୍ପାନୀ କିମ୍ବା ବୀମା କମ୍ପାନୀ ଓ ଯେଉଁ ହସ୍ପିଟାଲ୍ଗୁଡ଼ିକ ଅଛି ଏଥିରେ ବେନିଫିଟ୍ ହେଉଛନ୍ତି ସାଧାରଣ ଲୋକଙ୍କଠାରୁ ଅଧିକ ବେନିଫିଟ୍ ହେଉଛି ତ ସରକାର ଏଥିରେ ନିଶ୍ଚିନ୍ତ ବ୍ୟୟ ଅଧିକା ରହୁଛି ସରକାର ବୀମା କମ୍ପାନୀ କି ପଇସା ନ ଦେଇ ଯଦି ନିଜେ ସିଧାସଳଖ ଏହାର ବ୍ୟବସ୍ଥା କରନ୍ତେ ତା'ହେଲେ ନିଶ୍ଚିନ୍ତ ଏ ଯୋଜନାର ଲାଭ ହୁଅନ୍ତା